ଆଉ ଆପଣଙ୍କ କ'ଣ ଦରକାରେ ଅରୁଆ ତିନି ପ୍ରକାର ଅଛି ଗୋଟେ ଅଛି ବାସୁମତି ଏବଂ ଝାନ୍ସି ରାଣୀ ଏବଂ ରାମକୋ ରାମକୋ ଚାଲିଛି ବୟାଳିଶି ଟଙ୍କା ଝାନ୍ସି ରାଣୀ ପଇଁଚାଳିଶି ଟଙ୍କା ବାସୁମତି ପଡ଼ୁଛି ପଚାଶ ଟଙ୍କା ଝାନ୍ସି ଟା ସରୁ ଚାଉଳ ମିଡିୟମ୍ ସାଇଜ୍ର ଏବଂ ବାସୁମତି ଏକଦମ୍ ସରୁ କିନ୍ତୁ ରାମକୋଟା ହେଉଛି ଟିକେ ମୋଟା ଉଷୁନା ଏଇଟା ତିନି ପ୍ରକାର ଅଛି ସବୁଠୁ ବଡ଼ ମୋଟାଟା ହେଉଛି ତିରିଶି ଟଙ୍କା ତା ମଧ୍ୟମ କିସମଟା ହେଉଛି ବତିଶି ଟଙ୍କା ତା'ର ଯୋଉ ଯୋଉଟା ପଇଁତିରିଶି ଟଙ୍କା ତିନି ଟଙ୍କା ଲେଖାଁ ଫରକ ରାମକୋଟା ଆଜ୍ଞା ବତିଶି ଟଙ୍କା ତା'ର ହେଉଛି ଇଏ ବୟାଳିଶି ଟଙ୍କା ଆପଣ ଅଧିକ ଅଧିକ କରି ଯଦି ନେବେ ତାହେଲେ ସେ ଏକଚାଳିଶି ହେବ ଆଉ ନାଇଁ ନାଇଁ କୁଇଣ୍ଟାଲ୍ ଦର ଯାହା ହେବ କିଲିକିଆ ରେଟ୍ ଦେଲେ ଆଜ୍ଞା ବୟାଳିଶି ଟଙ୍କା ଦିଆ ହେବ ନେବେ କିନ୍ତୁ କୁଇଣ୍ଟାଲ୍ ରେଟ୍ ଆପଣଙ୍କୁ ଶହେ ଟଙ୍କା କମିଯିବ ଆଉ ନାଇଁ ନାଇଁ ଏଇଟା ହେଉଛି ଆର ବର୍ଷ ଚାଉଳ କିନ୍ତୁ ଏ ବର୍ଷ ଚାଉଳ ଟିକେ କମିଯିବ କିନ୍ତୁ ସେ ଚାଉଳଟା ନୂଆ ଚାଉଳ ଆସିଲାଣି କମିଯିବ କିନ୍ତୁ ଭଲ ସେ ଟିକେ ପଡ଼ିବନି ଖାଇବା ପାଇଁ ଭଲ ହେବନି ପୁରୁଣା ଚାଉଳଟା ଟିକେ ହଁ ରାସନ୍ ଚାଉଳ ରାସନ୍ ଚାଉଳଟା ଯେ ରାସନ୍ ଚାଉଳ ଆପଣ ଦେଲେ ଆପଣଙ୍କ କିନ୍ତୁ ଆଣିଛନ୍ତି ଯାହା ସେଇଟା ହେଉଛି ଏବେ ସେଟା ଆମେ କିଣିଛୁ ପଚିଶ ଟଙ୍କାରେ

ହଁ ହଁ ହଁ ହଁ ଆମେ ତ ଦେଉଛୁ

ହଁ ହଁ ହଁ କିନ୍ତୁ ଆପଣ ପ୍ରିଭିୟସ୍ ଚାଉଳଟା ଦେଲେ ସିନା ଅନ୍ୟ କୋଉଠି କହିବେନି ଯେ ମୁଁ ଆଉ ଅମକ ଦୋକନିକି ଦେଇଛି ବୋଲି ଏଇଟା ଏଇଟା ଗଭ୍ମେଣ୍ଟ୍ ଏଇଟା କିନ୍ତୁ ଗଭ୍ମେଣ୍ଟ ଚାଉଳ ଆମେ ହଇରାଣରେ ପଡ଼ିଯିବୁ ଆପଣ ତାକୁ ଲୋକାଲ୍ ହିସାବରେ ଦେବେ ମୁଁ ଏଠୁ ନେଇଯିବି ମୁଁ ଆପଣଙ୍କୁ କାଟିଦେଇକି ଯାହା ହିସାବ କରିକି ଏବଂ ଯାହା ନେବା କଥା ନେବେ ଆଉ ହଁ ହଁ ପୁଅକୁ ପଠେଇଦିଅନ୍ତୁ ପୁଅକୁ ପୁଅ ଜିନିଷ ଧରିକି ଆସିଥିଲେ ମୁଁ ପୁଅ ହାତରେ ବି ସେ ଜିନିଷକୁ ରଖିଦେଇକି ଆପଣଙ୍କ ପୁଅ ଜିନିଷ ହଁ ରାମକୋ ଚାଉଳ ରାମକୋ ଚାଉଳଟା ଭଲ ପଡ଼ିବ ହଁ ଆପଣ ଆପଣ ଦେଖନ୍ତୁ ରାମକୋ ଅଛି ଝାନ୍ସି ଅଛି ବାସୁମତୀ ଅଛି ବିଭିନ୍ନ ପ୍ରକାର ଚାଉଳ ଅଛି ଶ୍ରୀରାମ ଅଛି ରାମକୋ କହୁଛି ଯୋଉଟା ଶ୍ରୀରାମ ଚାଉଳ ସେଇଟା ହଁ ହଁ ହଁ ରହୁଛି